ହେଲୋ ସାର୍ ନମସ୍କାର ହଁ ହଁ ସାର୍ ମୁଁ ପେସେଣ୍ଟ୍ କହୁଥୁଲି ବେଝରନରୁ ଆପଣଙ୍କ ଆପଣଙ୍କ ମେଡ଼ିକାଲ୍ରେ କ'ଣ କ'ଣ ଫେସିଲିଟି ଅଛି ସାର୍ ମୋର ଗୋଟେ ପେସେଣ୍ଟ୍ ନେଇ ଯିବାର ଅଛି ତ ଅଲଟ୍ରାସାଉଣ୍ଡ୍ ଆଉ ଏଣ୍ଡୋସ୍କୋପି ଯାକ ଅଛି ଆଉ ମୋର ପେସେଣ୍ଟ୍ର ଟ୍ୟୁମର୍ ହୋଇଛି ନା ତାଙ୍କର ଅପରେସନ୍ କରିବାକୁ ଅଛି ତ ସେଥିପାଇଁ ତୁମର ସ୍ୱାସ୍ଥ୍ୟ ବୀମା କାର୍ଡ୍ର କୌଣସି ଅଫର ଅଛି ଆପଣଙ୍କ ମେଡ଼ିକାଲ୍ରେ ଓହୋ ହଉ ସାର୍ ମୁଁ ମୋ ପେସେଣ୍ଟ୍କୁ ଧରିକି ଆସୁଛି ଆଉ ଆପଣଙ୍କର ଆଧାର ନମ୍ବର୍ କ'ଣ ଦେବାକୁ ପଡ଼ିବ ନା କେମତି ପେସେଣ୍ଟ୍ର ନାଇଁ ସାର୍ ଆପଣଙ୍କ ମେଡ଼ିକାଲ୍ରେ ଫାଷ୍ଟ୍ ଅଣାହେଉଛି ହଁ ମେଡ଼ିସିନ୍ ଫ୍ରିରେ ଦିଆହେଉଛି ନା ଫେନ୍ ସବୁ ଅଛି ନା ମେଡ଼ିକାଲ୍ରେ

ହଉ ସାର୍ କାଲିକୁ ସନ୍ଧ୍ୟାରେ ଆଣିବି ହେଲା ହଉ ସାର୍ ନମସ୍କାର ରହିଲି ହଁ ହଁ ହଁ